ପଢ଼ି ସାରି ଖେଳ ପ୍ରତି ଧ୍ୟାନ ଦେଇଥାନ୍ତି ତେଣୁ ଓଡ଼ିଶାରେ ବିଭିନ୍ନ ଅନ୍ତର୍ଜାତକୀୟ ଖେଳ କିମ୍ବା କ୍ରୀଡ଼ା ଇଭେଣ୍ଟ ମାନ ଟୁର୍ଣ୍ଣାମେଣ୍ଟ ମାନ ବହୁତ ଜାଗାରେ ଖେଳାଯାଏ ସେଟା ଖେଳଛିି କ୍ରିକେଟର ଏକ ଖେଳ ଯାହାକି ପ୍ଲେୟାର୍ ମାନେ ନିଜର ସମସ୍ତଙ୍କ ଆଗରେ ପଦାର୍ପଣ କରିଥାନ୍ତି ଏବଂ ନିଜର କୃତିତ୍ୱ ହାସଲ କରି ନ୍ୟାସନାଲ୍କୁ ଯିବା ପାଇଁ ଅଗ୍ରଗତି ବଢ଼ିଥାନ୍ତି ଏବଂ ହକି ଏକ ଖେଳ ଯାହାକି ଓଡ଼ିଶାର ବହୁତ ଖେଳାଳି ଇଣ୍ଟରନ୍ୟାସନାଲ୍ ସ୍ତରରେ ନିଜର ଅଂଶ ପକ୍କା କରିଛନ୍ତି ତେଣୁ ଓଡ଼ିଶାରେ ହକି ପ୍ରତି ବହୁତ ଧ୍ୟାନ ଦେଇଥାନ୍ତି ଆଇ ଏସ୍ ଏଲ୍ ମ୍ୟାଚ୍ ହେଉଛିି ଏକ ମ୍ୟାଚ୍ ଯାହାକି ଲୋକମାନେ ନିଜର କୃତିତ୍ୱ ହାସଲ କରିବା ପାଇଁ ନିଜର ଖେଳକୁ ଖେଳକୁ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରିଥାନ୍ତି ଏବଂ ନିଜର କୃତିତ୍ୱକୁ ସମସ୍ତଙ୍କ ଆଗରେ ଦେଖାଇଥାନ୍ତି ଯାହାକି ନିଜର ଖେଳକୁ ସମସ୍ତଙ୍କ ଆଗରେ ଦେଖାଇବା ଦ୍ୱାରା ଜଜ୍ ମାନେ ଥିବାରୁ ସେମାନଙ୍କୁ ସିଲେକ୍ଟ କରିବାରେ ଅଂଶଗ୍ରହଣ ଏବଂ ନିଜର ଦ୍ୱାରା ନିଜର ଦକ୍ଷତା ଏବଂ ଦେଖାଇଥାନ୍ତି ଯାହାକି ଆଗାମୀ ପିଢ଼ିକୁ ସେମାନଙ୍କ ଦ୍ୱାରା ନିଜ ଦେଶର ଭବିଷ୍ୟତ ଉଜ୍ଵଳ କରିଥାନ୍ତି